ଓଡ଼ିଆ ହେଉଛି ଆମ ଭାଷା ଓଡ଼ିଶାର ଓଡ଼ିଆ ଭାଷା ହେଉଛି ଭାଷା ତ ଓଡ଼ିଶାରେ ଉପଭାଷା ହେଉଛି ସମ୍ବଲପୁରୀ ଭାଷା ତ ସମ୍ବଲପୁରୀ ଭାଷା ବହୁତ ମଧୁର କହିବାକୁ ବି ଭଲ ଲାଗେ ତ ସମ୍ବଲପୁରୀ ଭାଷା ଅଧିକାଂଶ ଲୋକ କହିବାକୁ ପସନ୍ଦ କରନ୍ତି ଆଉ ଭାଷା ଅଧିକ ଲୋକପ୍ରିୟ ଏବଂ ସମ୍ବଲପୁରୀ ଭାଷାରେ ଅଧିକ ଲୋକ କହିବାକୁ ଭଲ ପାଆନ୍ତି ତ ସମ୍ବଲପୁରୀ ଭାଷା ବହୁତ ମଧୁର ହୋଇଥାଏ ଓଡ଼ିଆ ଭାଷା ଠୁ ତ ସମ୍ବଲପୁରୀ ଭାଷା ବହୁତ ଭଲ ଲାଗେ କହିବାକୁ ଓଡ଼ିଆ ଭାଷା ଠୁ ସମ୍ବଲପୁରୀ ଭାଷାଟା ବହୁତ ସହଜ ହୋଇଥାଏ ଏବଂ ସମ୍ବଲପୁରୀ ଭାଷା ଶୁଣିବାକୁ ବହୁତ ଭଲ ଲାଗେ ଏବଂ ସମ୍ବଲପୁରୀ ଭାଷାରେ ଅଧିକାଂଶ ଲୋକ କହିଥାନ୍ତି ବି କଥାବାର୍ତ୍ତା ବି ହେଇଥାନ୍ତି